ପ୍ରାୟତଃ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ପ୍ରକାରର ଶିଲ୍ପମାନେ ଅଛନ୍ତି ଶିଲ୍ପ ହେଉଛି ଏକ ପ୍ରକାରର କଲା ସେମାନଙ୍କର ଭିତରେ ଥିବା ଏକ ପ୍ରକାରର ଦକ୍ଷତା ଯେଉଁ ଯାହାକି ସେମାନେ ସମସ୍ତଙ୍କଠାରେ ପ୍ରକାଶ କରନ୍ତି ନାହିଁ ଏହି ପ୍ରକାରର ଶିଲ୍ପମାନେ ମାଲକାନଗିରି ଜିଲ୍ଲାରେ ବହୁତ ପରିମାନରେ ବାସ କରନ୍ତି ଅର୍ଥନୈତିକ ଉତ୍ସଗୁଡ଼ିକ ହେଲା ଯେମିତିକି ସେମାନେ କେଉଁ ପ୍ରକାର ଭାବେ ଟଙ୍କା ରୋଜଗାର କରିବେ ଏହା ହେଉଛି ଅର୍ଥନୈତିକର ଉତ୍ସ କୃଷି ଉତ୍ପାଦନ ହେଉଛି ଏକପ୍ରକାର ଶିଲ୍ପ ସମସ୍ତେ କୃଷିକୁ ଉତ୍ପାଦନ କରିପାରନ୍ତି ନାହିଁ ହସ୍ତଲିପି ହେଉଛିି ଅନ୍ୟ ଏକ ପ୍ରକାର ଶିଲ୍ପ ଯାହାର ଲେଖା ଭଲ ଅଛି ଯେଉଁମାନେ ଭଲ ଲେଖିପାରନ୍ତି ଏହା ହେଉଛି ହସ୍ତଲିପି ହସ୍ତଲିପିମାନଙ୍କର ବି ବହୁତ କଷ୍ଟ ହେଉଛି ସେମାନେ ବହୁତ ପ୍ରକାରର ଲେଖା ମାଧ୍ୟମରେ ତାଙ୍କର ଦକ୍ଷତା ସବୁ ପ୍ରମାଣ କରୁଛନ୍ତି କୃଷି ହେଉଛି ଓଡ଼ିଶାର ବିଖ୍ୟାତ ଶିଲ୍ପ ଯାହା କୃଷିମାନେ ଯଦି ନ କରିବେ ଆମେ ଖାଇବାକୁ ବି ମଧ୍ୟ ପାଇବୁନି ତେନୁ ଶିଲ୍ପମାନଙ୍କ ଅପମାନ କରିବାନି ଆମେ କେବେ ଶିଲ୍ପ ହେଉଛି ଏକ ପ୍ରକାରର କଲା